ଆମ ଅଞ୍ଚଳ କଳା ଏବଂ ହସ୍ତଶିଳ୍ପରେ ବହୁତ ଆଗରେ ଯେମିତିକି ଆର୍ଟ ହେଉ ନିଜର ନିଜ ବୃତ୍ତି ସାହାଯ୍ୟରେ ଘରର ଭରଣ ପୋଷଣ କରୁଛନ୍ତି ଯେମିତି କୃଷି କାର୍ଯ୍ୟ ହେଉ ଦୋକାନ ବଜାର ଦେଇ ହେଉ ଚାଷ କରି ହେଉ ଯାହା ବି ହେଉ ଏମିତି ନିଜର ଭରଣ ପୋଷଣ କରୁଛନ୍ତି ଆମର ଆମ ଅଞ୍ଚଳରେ ରପ୍ତାନି ବି ରପ୍ତାନି ବି ହେଉଛି ଯେମିତିକି ବକ୍ସାଇଟ୍ ହେଉ ସୁନା ହେଉ ଏ ସବୁ ଅଲଗା ଅଞ୍ଚଳକୁ ଯାହା ବି ଯେଉଁ ଅଞ୍ଚଳରେ ନଥିବ ସେ ଅଞ୍ଚଳକୁ ପଠା ହେଉଛି ସେଥିରୁ ବି ଆମର କିଛି ଲାଭ ହୋଇପାରୁଛି ପର୍ଯ୍ୟଟନ କଥା କହିଲେ ଆମ ଅଞ୍ଚଳରେ କହିଲେ ଦେଖିବାକୁ ଗଲେ ମହାବିନାୟକ ଆଉ ବିରଜା ଅନନ୍ତ ସ୍ବୟମେଧ ଘାଟ ଆଉ ରତ୍ନଗିରି ଉଦୟଗିରି ଏହିସବୁ ଅଞ୍ଚଳକୁ ପର୍ଯ୍ୟଟକମାନେ ବହୁତ ସାରା ଆସନ୍ତି ଆଉ ସେଥିରେ ବି କିଛିଟା ଆମର ଲାଭ ହୁଏ ବିକ୍ରୟ କହିଲେ ବିକ୍ରୟ କହିଲେ ବହୁତ ପ୍ରକାରର ବିକ୍ରୟକୁ ବୁଝା ହେଉଛି ଯେମିତିକି ଆର୍ଟ କ୍ରାଫ୍ଟର ବିକ୍ରୟ ହେଉ କିମ୍ବା ହେଉଛି ଦୋକାନ ରାସନର ହେଉ ଏମିତି ସବୁ ବିକ୍ରୟ କରିକି ବି ମଧ୍ୟ ଘରର ଚଳନ ଚଲୁଛି ସଂଗ୍ରାହାଳୟ କହିଲେ ଆମର ଯେମିତି ରତ୍ନଗିରି ହେଉ ଉଦୟଗିରି ଯେମିତି ବୁଦ୍ଧଙ୍କର ସବୁ ସଜଡ଼ା ହେଇକି ଅଛି ଯେଉଁ ସବୁ ପର୍ଯ୍ୟଟକମାନେ ଆସୁଛନ୍ତି ଆଉ ସେଠାକୁ ଦେଖିବାକୁ ଆସୁଛନ୍ତି ପ୍ରଦର୍ଶନୀ ମଧ୍ୟ ହେଉଛି ବହୁତ ଜାଗାରେ ଯେଉଁଟାକି ଆସନ୍ତି ସମସ୍ତେ ଦେଖୁଛନ୍ତି